ଆମେ ଆଗରୁ ସମସ୍ତେ ସାଙ୍ଗ ହେଇକି ଯାଉଁ ଫଟୋ ଉଠାଇବାକୁ ଷ୍ଟୁଡ଼ିଓ ଷ୍ଟୁଡ଼ିଓରେ ଫଟୋ ଉଠାଉ ସବୁ ପରିବାର ସପରିବାର ସହିତ ଯାଉଥିଲି ଏବେ ତ ମୋବାଇଲ୍ ବାହାରିଲାଣି ଫଟୋ ମୋବାଇଲ୍ ସମସ୍ତେ ଜଣେ ଦୁଇ ଜଣ ଯାହା ଉଠାଇ ଦେଉଛନ୍ତି ଫଟୋ ମୋବାଇଲ୍ରେ ଆଗରୁ ସମସ୍ତେ କ'ଣ ଗୋଟେ ଖୁସି ଲାଗେ ସବୁ ଯାଆନ୍ତି ଷ୍ଟୁଡ଼ିଓରେ ଫଟୋ ଉଠାନ୍ତି ଷ୍ଟୁଡ଼ିଓରେ ଫଟୋ ଉଠାନ୍ତି ସବୁ ପରିବାର ସହିତ ଯାଇକି ସମସ୍ତେ ଫଟୋ ଉଠାନ୍ତି ମୋବାଇଲ୍ରେ ଉଠାଇଲେ କ'ଣ ମୋବାଇଲ୍ ଯଦି ହଜିଯିବ କି ପାଣି ଫାଣିରେ ପଡ଼ିଯିବ ସେ ଫଟୋ ଆଉ କ'ଣ ପାଇବ ଟିକେ ଫଟୋ ଉଠାଇଦେବ ଷ୍ଟୁଡ଼ିଓରେ ଫଟୋ ଉଠାଇଦେବ ଉଠାଇଦେଇକି ତାକୁ ଆଣିକି ଆଲବମ୍ରେ ରଖିବ ବହୁତ ଦିନ ତୁମେ ସବୁବେଳେ ଯେତେବେଳେ ମନ କରିବ ସେତେବେଳେ ଫଟୋକୁ ଦେଖିବ ବହୁତ ଭଲ ଆଉ ଆଗରୁ କ'ଣ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଆସୁଥିଲା ଫଟୋ ସବୁ ଆଉ ଏବେ ରଙ୍ଗୀନ୍ ବାହାରିଲାଣି ସବୁ ରଙ୍ଗୀନ୍ ଫଟୋ ସବୁ ଭଲ ଉଠାଇବ ଷ୍ଟୁଡ଼ିଓରେ ଯାଇକି ଫଟୋ ଆମେ ସବୁ ଉଠଉଥିଲୁ ଆଗରୁ ଏବେ ସବୁ ମୋବାଇଲ୍ରେ ବାହାରିଲାଣି ମୋବାଇଲ୍ରେ ବାହାରିଲେ ସେ ସବୁ ଉଠଉଛନ୍ତି କିନ୍ତୁ ଷ୍ଟୁଡ଼ିଓରେ ଉଠାଇକି ଫଟୋକୁ ଧୋଇକି ଆଣିକି ଘରେ ଆଲବମ୍ରେ ରଖିଲେ ବହୁତ ଦିନ ତୁମେ ସବୁବେଳେ ଦେଖିପାରିବ